କୋଭିଡ଼ ଉଣେଇଶ ଏକ ଏପରି ମହାମାରୀ ଓଡ଼ିଶାକୁ ଆସିଥିଲା ଚାଇନାର ଲୋକ ଆଣି ଓଡ଼ିଶାରେ ଆସିଥିଲେ ଇଏ ଏପରି ଏକ ରୋଗ ଲୋକମାନଙ୍କୁ ହେଇଥିଲା ଆମର କଥା ହେବା ଦ୍ଵାରା କୌଣସି କାଶି ଦେଲେ ଛିଙ୍କିଲେ ରୋଗ ହେଇଯାଉଥିଲା କେହି କାହାକୁ ଛୁଉଁନଥିଲେ ସେଥିପାଇଁ ସମସ୍ତେ ସାନିଟାଇଜର୍ ବ୍ୟବହାର କରୁଥିଲେ ଆମର ବିଦ୍ୟାଳୟ ବନ୍ଦ ହେଇଗଲା ମହାବିଦ୍ୟାଳୟ ବି ବନ୍ଦ ହେଇଗଲା ଲୋକମାନେ ଅଫିସକୁ ଯାଇ ପାରିଲେନି ତାଙ୍କର କାର୍ଯ୍ୟକ୍ରମ ସବୁ ଅନଲାଇନ୍ ଦ୍ଵାରା କଲେ ଘରେ ବସି ସମସ୍ତେ କାମ କଲେ ସମସ୍ତେ କାମ କରିବା ଦ୍ଵାରା କେମିତି ପଇସା ଆସିଲା ଅନଲାଇନ୍ରେ କିନ୍ତୁ ଲୋକ ବାହାରକୁ ଯାଇପାରିଲେନି ଖାଇବା ପାଇଁ କି ପରିବାପତ୍ର କିଣିବା ପାଇଁ ସେଥିପାଇଁ ସେ ଏ ଘରକୁ ଲୋକ ଅନଲାଇନ୍ ଦ୍ଵାରା ସମାଜ ସେବିକାମାନେ ଆଣି ଘରେ ଯୋଗାଇ ଦେଉଥିଲେ ଆମର ବିଦ୍ୟାଳୟର ଶିକ୍ଷକମାନେ ସବୁ ଅନଲାଇନ୍ରେ ବି ଶିକ୍ଷା ଦେଲେ ପିଲାଙ୍କର ଦେଢ଼ବର୍ଷ ଧରି ସ୍କୁଲ ବନ୍ଦ ରହିଲା ସେମାନେ ଅନଲାଇନ୍ରେ ଶିକ୍ଷା ତ ପାଇଲେ ପାଠ ବି ପଢ଼ିଲେ ତା'ଦ୍ଵାରା ସେମାନେ ପରୀକ୍ଷା ବି ଅନଲାଇନ୍ ଦ୍ଵାରା ଦେଲେ ଏମିତି ଆପଣ କେବେ ବି ଜାଣିନଥିବେ ରାସ୍ତାଘାଟରେ ଗୋଟେ କହିବାକୁ ଗଲେ ପଶୁଟେ ବି ଚାଲିକି ଯାଇପାରୁନଥିଲା ଏ ରୋଗ ଏମିତି ଗୋଟେ ରୋଗ ପଶୁମାନଙ୍କୁ ବି ହେଇଯାଉଥିଲା ଆମେମାନେ ଏତେ ଦୁଃଖରେ ରହିଥିଲେ ସେତେବେଳେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଥିଲେ କିନ୍ତୁ ଗୋଟିଏ ଭଲ ହେଲା ବାପା ମାଆ ପୁଅ ଯାହାକୁ ଆଜିର ଦୁନିଆରେ ସମୟ ନାହିଁ କଥା ହେବା ପାଇଁ କିନ୍ତୁ କୋଭିଡ଼ ସମସ୍ତଙ୍କୁ ପାଖରେ ରଖିଥିଲା କିନ୍ତୁ ଆଉ ଗୋଟେ ଦୁଃଖଦାୟକ ଯଦି ଘରର କିଏ ଗୋଟେ ମରିଯାଉଥିଲେ କୋରୋନା ଦ୍ଵାରା ତାଙ୍କର ଶବ ସଂସ୍କାର କରିବା ପାଇଁ ପୁଅ ଯାଇପାରୁନଥିଲା କି ତା'ଘରଲୋକ ଯାଇକି ତାକୁ ଦେଖା କରିପାରୁନଥିଲେ ତାଙ୍କୁ ନେଇକି ଆମର ସମାଜସେବୀ ଭାଇ ଓ ଭଉଣୀମାନେ ତାଙ୍କୁ ନେଇକି ତାଙ୍କର ସେବା କରୁଥିଲେ ତାଙ୍କୁ ସଂସ୍କାର ସେଇମାନେ ହିଁ କରୁଥିଲେ